ହଁ ଭାରତୀୟ ସମାଜରେ ଧର୍ମ ନିଶ୍ଚିତ ଭାବରେ ବହୁତ ଉଚ୍ଚରେ ହିନ୍ଦୁ ଧର୍ମ ଶ୍ରେଷ୍ଠ ଧର୍ମ ଯେଉଁଟାକି ବର୍ତ୍ତମାନ ବିଦେଶରେ ବହୁତ ଆଡ଼ଭାନ୍ସ କଣ୍ଟ୍ରି ଯେଉଁଠି ଅଛି ସେଠି ମଧ୍ୟ ଏଇ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ଖୁବ ଯୋର୍ ରେ ହୋଇ ଚାଲିଛି ତେଣୁ ବିଭିନ୍ନତା ମଧ୍ୟରେ ଏକତା ନିଶ୍ଚିତ ଭାବରେ ଆମେ କେବେ ତାକୁ ଅସ୍ୱୀକାର କରିବା ନାହିଁ ତେଣୁ ଜଣେ ନାଗରିକ ଭାବରେ ଆମେ ଭାରତୀୟ ସମାଜରେ ଧର୍ମର ଆହୁରି ଉତ୍ତରୋତ୍ତର ଉନ୍ନତି କରିବା ପାଇଁ ସବୁବେଳେ ଚେଷ୍ଟା କରିବା ଦରକାର ଏବଂ ପୁରୁଣା ପୃଷ୍ଠା ମାନଙ୍କରୁ ଏହି ଧର୍ମ ସମ୍ବନ୍ଧୀୟ ବେଦ ଏବଂ ପୁରାଣ ମହାଭାରତ ଏହିଥିରୁ ହିଁ ଧର୍ମର କେତେକ ଦୃଷ୍ଟାନ୍ତ ଆମେ ନିର୍ଣ୍ଣୟ କରି ଯଦି ସମସ୍ତଙ୍କ ଆଗରେ ବର୍ତ୍ତମାନ ଯେମିତି ଗ୍ଲୋବାଲ ଭିଲେଜ ହୋଇଛି ସାରା ପୃଥିବୀ ହେଉଛି ଗୋଟିଏ ଗାଁ ତେଣୁ ସମସ୍ତଙ୍କ ମଧ୍ୟରେ ବିଭିନ୍ନତା ମଧ୍ୟରେ ଏକତା ରଖିବା ଏବଂ ଏହାର ପ୍ରଚାର ଏବଂ ପ୍ରସାର କରିବା ପାଇଁ ଆମେ ସମସ୍ତେ ବ୍ରତୀ ହେବା